ମୁଁ ଅନଲାଇନ୍ରୁ ଏକ କୁର୍ତା ମଗାଇଥିଲି ଯେଉଁଟା କି ଚାରି ଶହ ଟଙ୍କାର ଥିଲା ଆଉ ମୁଁ ତାକୁ ବହୁତ ଚାରି ପାଞ୍ଚ ଥର ପିନ୍ଧିଲି ତାକୁ ଧୋଇଲି ତା'ପରେ ବି ସେ ଆଜି ପର୍ଯ୍ୟନ୍ତ ବହୁତ ଭଲ ଅଛି ବହୁତ ଦିନ ପର୍ଯ୍ୟନ୍ତ ସେଇଟା ମୋର ଗଲା ଆଉ ମୁଁ ଏତେ କମ୍ ଦାମ୍ ରେ ମଗାଇଥିବାରୁ ମୋର ଆଶା ନଥିଲା କି ଏହା ଏତେ ଭଲ ପଡ଼ିବ ଏବଂ ଅନଲାଇନ୍ ଶପିଙ୍ଗ୍ ମଧ୍ୟ ଭଲ ହେଇଥାଏ